ଆଖଣ୍ଡଳମଣି ଅଛି ତାରିଣୀ ଅଛି ଅଛି କେଉଁଠି ବସ୍ ସୁବିଧା ଅଛି ବୋଲୋରର ସୁବିଧା ଅଛି ଟ୍ରେନର ସୁବିଧା ଅଛି ଆପଣ କେଉଁଥିରେ ଯିବା ପାଇଁ ଚାହୁଁଛନ୍ତି କିଛି ନାହିଁ ଆପଣ କେତେ ଜଣ ଆସୁଛନ୍ତି ଗୋଟେ ବସ୍ରେ କ'ଣ ଆପଣ ଛଅ ଜଣ ଆସୁଛନ୍ତି ଯଦି ଆପଣ ଆଖଣ୍ଡଳମଣି ଆସିବାକୁ ଚାହିଁବେ ମୋ ଟେମ୍ପୁ ଅଛି ଆପଣ ଆରାମ ସେ ସକାଳୁ ମର୍ନିଙ୍ଗରେ ପଳାଇ ଆସିବେ ଟେମ୍ପୁରେ ଟେମ୍ପୁରେ ଆସିକି ଗାଧୋଇବେ ତା'ପରେ ଠାକୁର ଦର୍ଶନ କରିବେ ତା'ପରେ ଆପଣ ଖାଇବା ବ୍ୟବସ୍ଥା ଅଛି କ'ଣ କ'ଣ ଖାଇବେ ଆପଣ କୁହନ୍ତୁ ସେମିତି କିଛି ନାହିଁ ଆପଣ ଛାଡ଼ି ଦିଅନ୍ତୁ ଆପଣ ହେଉଛୁ ପରା ଠାକୁର ଦର୍ଶନ କରିବେ ଠାକୁର ଦର୍ଶନ କରିବେ ଭୋଗ ଲଗାଇ ଦେବେ ଅନ୍ଧାରୁ ଯେତେ ଅନ୍ଧାରୁ ଆପଣ ଯାଇକି ଭୋଗ ଚଢ଼ାଇ ପାରିବେ ଠାକୁରଙ୍କ ପାଖରେ ବହୁତ ଭଲ ଠାକୁର ଦର୍ଶନ କରିପାରିବେ ସେଠି ଭଲ ଦର୍ଶନୀୟସ୍ଥାନ ସେଠୁ ଆସିଲେ ପୁଣି ତାରିଣୀ ବି ଆସିପାରିବେ ଆଜ୍ଞା ଆଜ୍ଞା ଟ୍ରେନରେ ଆସିପାରନ୍ତି ଟ୍ରେନରେ ଆସିପାରିବେ ଟ୍ରେନରୁ ଓହ୍ଲାଇକି ଆପଣ ଟେମ୍ପୁ କରିକି ଆସିବେ ଆଜ୍ଞା ନା ନା ବସ୍ ନାହିଁ ଆପଣ ଟ୍ରେନର ଅଛି ସୁବିଧା ଅଛି ଟେମ୍ପୁ କରିକି ସୁବିଧା ଅଛି ଆପଣ ଆମେ ସେଠି ଥିବୁ ଆପଣଙ୍କୁ ସହଜରେ ଭଲ ସୁବିଧାରେ ଆଣି କରି ଆମେ ଠାକୁର ଦର୍ଶନ କରାଇକି ଆଜ୍ଞା ସେଠି ପୁଣି ଠାକୁର ଦର୍ଶନ କରିସାରିଲା ପରେ ଆପଣ କୋଣାର୍କ ଯାଇପାରିବେ କୋଣାର୍କ ଦର୍ଶନ କରିପାରିବେ ଆଜ୍ଞା ଚନ୍ଦ୍ରଭାଗା ବି ଦର୍ଶନ କରିବେ ଅନ୍ଧାରରୁ ଅନ୍ଧାରରୁ ଆପଣ ଆସିବେ ଗାଧୋଇ ପାଧୋଇ ଦର୍ଶନ କରିପାରିବେ କିଛି ପ୍ରୋବ୍ଲେମ୍ କିଛି ନାହିଁ ଆପଣଙ୍କର ଆଉ କ'ଣ କହୁଛନ୍ତି କୁହନ୍ତୁ ବସ୍ ସୁବିଧା ଅଛି କିନ୍ତୁ ତା'ପାଇଁ ଟେମ୍ପୁଟା ସୁବିଧା ଭଲ ଠିକ୍ ଅଛି କିଛି କଥା ନାହିଁ ଆପଣ ବସ୍ରେ ବି ଆସିପାରନ୍ତି ଆଜ୍ଞା ଆଉ କ'ଣ କହୁଛନ୍ତି ଅଛି ସୁବିଧା ସବୁ ଅଛି ସବୁ ରୁମ୍ ରଖାହେଇଛି ଆପଣ କେତେ ଜଣ ରହିବେ ଫୋର୍ ହେଲେ ଚାରିଶହ ଟଙ୍କା ରହିଛି ଆଜ୍ଞା ଗୋଟେ ଦିନକୁ ଚାରିଶହ ଟଙ୍କା ରହୁଛି ଆପଣ ଆଉ ଆଉ ଅଧିକ ଦିନ ରହିଲେ ଅଢ଼େଇଶହ ତିନିଶହ ଏମିତି ରହିଛି ଆଉ ନିଶ୍ଚିତ ଆପଣ ଆସିଲେ ଆପଣଙ୍କର ମାନେ ସୁବିଧା କରିଦେମୁ ଭାରି ଭଲ ଏଠି ବି ବହୁତ ଭଲ ସୁବିଧା ବସ୍ରେ ବି ଅଛି ଟେମ୍ପୁରେ ଅଛି ସୁବିଧା ସବୁ ତ ଭଲ ଅଛି ଆପଣ ଆସନ୍ତୁ ଆମେ ଆପଣଙ୍କୁ ସୁବିଧା ଦେଇ ଦେବୁ ଆଜ୍ଞା ଆମେ ଆପଣଙ୍କୁ ସହାୟତା କରିବୁ ଆପଣଙ୍କର କିଛି ଅସୁବିଧା ହେବାର ନାହିଁ ଆପଣ କ'ଣ ଖାଇବା ପାଇଁ ଚାହାଁନ୍ତି ଲିଙ୍ଗରାଜ ମନ୍ଦିର ଗୋଟେ ମନ୍ଦିରକୁ ଆପଣ ଆସିବେ ପ୍ରସାଦ ଖାଇବେ ସବୁକିଛି ଆପଣ ଯାହା ଚାହିଁବେ ପ୍ରସାଦ ଭୋଗ ଫୋଗ କରିପାରିବେ କିଛି ଅସୁବିଧା ନାହିଁ ଆପଣ ଆସିଲେ ଠାକୁର ସ୍ଥାନକୁ ଆସିଲେ ଆମ ଭଗବାନ ହିଁ ସାହାଯ୍ୟ କରିବେ ଆମେ କିଏ